ଏମାନେ ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ କାଳିଆ ଯୋଜନା କିଷାନ ଯୋଜନା ଏସବୁର ସୁଯୋଗ ଜାଣିଛୁ ଏବଂ ଏସବୁର ସୁଯୋଗ ବି ପାଇଛୁ ଆମମାନଙ୍କୁ ସବୁ ସୁ ସୁଯୋଗର ସୁବିଧା ପାଇଛି ପାଇ ପାରିଛନ୍ତି ଆମ ଦେଶର ଲୋକମାନେ ସବୁ ସୁବିଧା ପାଇଛନ୍ତି